ଭଦ୍ରକ ହାଟରୁ କହୁଥିଲେ ତ ପଙ୍କଜ ବାବୁ ମୁଁ ଏଇ ଚରମ୍ପାରୁ କହୁଥିଲି ମ ଜାଣିପାରିଲେ ତ ଆପଣଙ୍କ ପାଖରୁ ସବୁଦିନ ପରିବା ନେଇକି ଆସେ ହଁ ହଁ ଠିକ୍ ଜାଣିଲେ ଆଉ ଏଇ ଶୀତ ପାଗକୁ ଋତୁ ପରିବର୍ତ୍ତନକୁ ଘରେ ସମସ୍ତେ ଜର ରୋଗ ଆଉ କ'ଣ ଟିକିଏ ଭଲ ପରିବା ହେଇଥିଲେ ଆମର ସେ ଡାଲମା କି ସନ୍ତୁଳା କ'ଣ ହେଇଥାନ୍ତା ଆଉ କ'ଣ କ'ଣ ପରିବା ଅଛି ଆପଣଙ୍କ ପାଖରେ ସବୁ ତ ଠିକ୍ ଅଛି ବଢ଼ିଆ ବଢ଼ିଆ ପରିବା ଏଗୁଡ଼ା ତ ଆମର ଦରକାର ଥିଲା ଆଉ ଯେ ମୁଁ କ'ଣ କହୁଥିଲି କି ଆଉ ସମସ୍ତଙ୍କ ଦେହ ଖରାପ ଏବେ ଆଉ ବଜାର ଆଡ଼େ କିଏ ଯାଇପାରିବେ କି ନାହିଁ ଠିକ୍ ନାହିଁ ଆପଣ ଯଦି ହେବ ଆପଣଙ୍କ ଦୋକାନରେ ଯେଉଁ ପିଲାଟା ଅଛି ତା ହାତରେ ସନ୍ଧ୍ୟାବେଳକୁ ଆମ ଘରଠି ପଠାଇପାରିବେ କି ଭଣ୍ଡା କେଜି କେତେ ଅଛି ଦେଶୀ ଦେଶୀ ଭଣ୍ଡା ରଖୁଛନ୍ତି ତ ହଁ ଭଣ୍ଡା ଲେଖିଦିଅନ୍ତୁ ଗୋଟେ କେଜି ଆଉ କଞ୍ଚା କଦଳୀ କେମିତି କ'ଣ ଅଛି ଦଶ ଟଙ୍କା କ'ଣ ଆଠ ଟଙ୍କା ଲେଖନ୍ତୁ ହଉ ଆଠ ଟଙ୍କା ହେଲେ ଠିକ୍ ଅଛି ମତେ ତା'ହେଲେ କଞ୍ଚା କଦଳୀ ଦେଇଦିଅନ୍ତୁ ପାଞ୍ଚଟା କି ସାତଟା ଖଣ୍ଡେ ଦେଇଦିଅନ୍ତୁ ସାତଟା ପକାଇଦିଅନ୍ତୁ

ଆଉ କଖାରୁ କେଜି କେତେ ଅଛି ଗୋଟା କେତେ ଅଛି ଆଚ୍ଛା ତା'ହେଲେ କଖାରୁ ଗୋଟେ ଛୋଟଟେ ଦେଖିକି ପକାଇଦେବେ ଆଉ ହଁ ଯାହା ହେବ ଆଉ ଆଉ ବାଇଗଣ ଗୋଟେ କେଜି ଆଉ ଝୁଡ଼ଙ୍ଗ ବିନ୍ସ୍ ସବୁ ଗୋଟେ ଗୋଟେ କେଜି ପକାଇଦେବେ ଆଉ ଆଉ ସେ କେତେ ହେଲା କ'ଣ ସେ ପିଲା ହାତରେ କହିଲେ ପଠାଇଦେଲାପରେ ମୁଁ ପଠାଇ ଦେଇଦେବି ଆପଣଙ୍କୁ ଆଉ ଆଉ ଭଲ ଧନିଆ ରଖୁଛନ୍ତି ନା ଧନିଆପତ୍ର ଟିକିଏ କଞ୍ଚାଲଙ୍କା ବି ଟିକେ ଦେଇଦେଇଥିବେ ସାଥିରେ ଆଉ ହଁ ଲେମ୍ବୁ ବି ଦେଇଦିଅନ୍ତୁ ଟିକିଏ ଖଟା ଖଟା ହେଲେ ଭଲ ଲାଗିବ କାକୁଡ଼ି ତ ଥଣ୍ଡା ଅଛି କାକୁଡ଼ି ଖାଇବେ କି ନାହିଁ ଟିକିଏ ଦେଖିଆ ମୂଳା ପକାଇଦେଇଥାନ୍ତୁ ଗୋଟେ ବିଡ଼ା ମୂଳା ଭଲ ମୂଳା ଅଛି ତ ଏବେ ନାହିଁ ନାହିଁ ମାନେ ଭଲ ମୂଳା ତ ସେ ଯେଉଁ ପୋଲା ମୂଳା ନାହିଁ ତ ଆଚ୍ଛା ଠିକ୍ ଅଛି ହଉ ନାହିଁ ଶାଗ ହେଲେ ତାକୁ ବଛାବଛି କରିକି କଲାବେଳକୁ ଭାରି ବିରକ୍ତ ଶାଗ ଥାଉ ଏବେ ଏତିକି କଞ୍ଚା ପରିବା ଆପଣ ପଠାଇଦିଅନ୍ତୁ ଠିକ୍ ଅଛି ହଉ ରହିଲି ଧନ୍ୟବାଦ